ହାଲୋ ହାଲୋ ଏହି ଫୋନ୍ଟି ଓ ଡ଼ି ଜିରୋ ଫାଇଭ୍ ଫାଇଭ୍ ସିକ୍ସ୍ ସେଭେନ୍ ନାଇନ୍ କ୍ୟାବ୍ ଡ୍ରାଇଭର୍କୁ ଲାଗିଛି ତ କ୍ୟାବ୍ ତ ଆଜ୍ଞା ଆଜ୍ଞା ଆପଣ ଯେଉଁ ପନ୍ଦର ମିନିଟ୍ ପୂର୍ବରୁ ମୋତେ ରାହାମ ପାଖରେ ଛାଡ଼ିକି ଯାଇଥିଲେ ଆଜ୍ଞା ମୁଁ ସେ କଷ୍ଟମର୍ କହୁଥିଲି ପ୍ରିୟତମା ବିଶ୍ୱାଳ ଆଜ୍ଞା ଆଜ୍ଞା ମୋର ଦେଖନ୍ତୁ ଟିକିଏ ଆପଣ ଦେଖନ୍ତୁ ଆପଣଙ୍କ କ୍ୟାବ୍ରେ ଗୋଟେ ବ୍ୟାଗ୍ ରହିଯାଇଛି ଦେଖନ୍ତୁ ତ ଟିକିଏ କନ୍ଫର୍ମ୍ କରନ୍ତୁ ମୋତେ ଆଜ୍ଞା ମୁଁ ଏଇଠି ଅଟୋ ନେଇଯିବାକୁ ପଇସା ଖୋଜୁଛି ବ୍ୟାଗ୍ ଖୋଜିଲାକୁ ବ୍ୟାଗ୍ ପାଇଲିିନି ସେଥିପାଇଁ ଆପଣଙ୍କ କତିକି କଲ୍ କଲିି କି ଯଦି ପାରିବେ ଟିକିଏ ଆସି ଦେଇଦିଅନ୍ତୁ ମୁଁ ଆପଣଙ୍କୁ ଲୋକେସନ୍ ମୋର ସେଣ୍ଡ୍ କରିବି ନହେଲେ ଆପଣଙ୍କ ଲୋକେସନ୍ ସେଣ୍ଡ୍ କରନ୍ତୁ ଆପଣ କେଉଁଠି ଅଛନ୍ତି ମୁଁ ଯାଇକରି ଆପଣଙ୍କ କତିରୁ ମୋ ବ୍ୟାଗ୍ଟା ରିସିଭ୍ କରି ଆଣିବି ଆଜ୍ଞା ମୋ ପାଖରେ ସେ ମୋବାଇଲ୍ ୱାଲେଟ୍ ସବୁ ସେ ବ୍ୟାଗ୍ ଭିତରେ ରହିଗଲା ଆଜ୍ଞା ଏବେ ବି କ୍ୟାବ୍ ଅଲଗା କିଛି କ୍ୟାବ୍ ବି ବୁକ୍ କରିବାକୁ ମୋ ପାଖରେ ମୋବାଇଲ୍ ବି ନାହିଁ ଆପଣ ଯଦି ପାରିବେ ଟିକିଏ ଆସିକି ଏହି ମୁଁ ଲୋକେସନ୍ ସେଣ୍ଡ୍ କରିବି ଆପଣଙ୍କ କତିକି ଆପଣ ପାଖ ଯଦି ଆସିବେ ଟିକିଏ ଭଲ ହେବ ଆଜ୍ଞା

ଆପଣ ଏବେ କେଉଁଠି ଅଛନ୍ତି ମୋତେ କହିବେ କି ଯଦି ହେବ ମୁଁ ଲିଫ୍ଟ ନେଇକି ଆପଣଙ୍କ ପାଖକୁ ଯିବ ମୁଁ ବ୍ୟାଗ୍ ହେରିକା କିଛି ଆଣିବାକୁ ବ୍ୟାଗ୍ରେ ଏ ଟି ଏମ୍ କାର୍ଡ଼୍ ସବୁ ଦେଲେ ମୋର ପଇସା ଉଠାଇବା ବି ଆବଶ୍ୟକ ଅଛି ବହୁତ ଇଏ ଡେରି ହେଉଛି ମୁଁ ବି ଅଫିସ୍ ଟାଇମ୍ ଡେରି ହୋଇଗଲାଣି ଏ ଆଜ୍ଞା ୱାଲେଟ୍ ଫ୍ୱାଲେଟ୍ ସବୁ ମୋ ପାଖେ ସେଇଠି ରହିଗଲା ଏ ଟି ଏମ୍ କାର୍ଡ଼୍ ପ୍ୟାନ୍ କାର୍ଡ଼୍ ଆଧାର୍ କାର୍ଡ଼୍ ସବୁ ରହିଗଲା ମୋର ବହୁତ ଦରକାର ଆଜି ବହୁତ ଗୋଟେ ଆପଏଣ୍ଟ୍ମେଣ୍ଟ୍ ଥିଲା ମୋର ଗୋଟେ ଇଣ୍ଟରଭି୍ୟୁ ଥିଲା ଆପଣ ଯଦି ଡେରି କରିବେ ଟିକିଏ ଜଲ୍ଦି ବେଳା ବେଳି ଆସିଲେ ଟିକିଏ ଭଲ ହୁଅନ୍ତା

ଆପଣଙ୍କ ପାଖରେ ଅବିକା କଷ୍ଟମର୍ ଯଦି ନଥିବେ ଆପଣ ଫେରି ଆସିକି ମୋତେ ଏଇ ରାହାମା ପାଖରେ ଦେଇ ଦେଇଗଲେ ବ୍ୟାଗ୍ଟା ଭଲ ହୁଅନ୍ତା ଆଜ୍ଞା ଆପଣଙ୍କର ଯେତେବି ଟାଇମ୍ ଲାଗିବ ମୁଁ ଦେଇପାରିବି ଆଜ୍ଞା ଆପଣଙ୍କୁ ଯେତେ ପେମେଣ୍ଟ୍ ବି ହେବ ଆପଣ ଚାହିଁଲେ ନେଇପାରିବେ କିନ୍ତୁ ମୋର ଜଲ୍ଦି ଯେତେ ଶୀଘ୍ର ପାରିବେ ଆପଣ ମୋର ବ୍ୟାଗ୍ଟା ଦେଲେ ମୁଁ ଭରି ଖୁସି ହୁଅନ୍ତି ଆପଣଙ୍କ ପାଖରେ